ପ୍ରଥମେ ଆମେ ଅଙ୍ଗନୱାଡ଼ିରେ ଛୋଟ ଶିଶୁର ଜନ୍ମ ହେବା ଆଗରୁ ଗୋଟିଏ ମମତା କାର୍ଡ଼ ଅଙ୍ଗନୱାଡ଼ି ଦିଦିଠାରୁ କରିଥାଉ ସେହି କାର୍ଡ଼ରେ ଛୋଟ ନବଜାତ ଶିଶୁର ଟିକାକରଣ ବିଷୟରେ ଲେଖାଥାଏ ପିଲାଟି ଯେତେବେଳେ ଜନ୍ମ ହୁଏ ସେହି କାର୍ଡ଼ ଦେଖିଲେ ପ୍ରଥମ ଟିକା ଦିଆଯାଏ ପ୍ରଥମ ଟିକା ପୋଲିଓ ଓ ହେପାଟାଇଟିସ୍ ଆଉ ଡିପିଟି ଏସବୁ ମଧ୍ୟ ଟିକା ଦେଇଥାଉ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମଧ୍ୟ ଟିକା ଦେଉ ଜନ୍ମ ହେଲା ପରେ ଜନ୍ମ ହେଲା ପରଠାରୁ ଛଅ ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ହିଁ ଖାଇବାକୁ ଦିଆଯାଏ ଏବଂ ଛଅ ମାସ ପରେ ଶିଶୁଟିକୁ ଅନ୍ୟ ସବୁ ଖାଦ୍ୟ ଖାଇବାକୁ ଦେଉ ଅମୃତଭଣ୍ଡା ଗାଜର ଏସବୁ ଖାଦ୍ୟ ସିଝା ହୋଇକି ହିଁ ପିଲାକୁ ଖାଇବାକୁ ଦିଆଯାଏ